ପକ୍ଷୀମାନଙ୍କୁ ଆମ ଘର ମାନେ ଘର ପଛପଟେ ବିଭିନ୍ନ ପ୍ରକାର ବଗିଚା ହୋଇଥିବାରୁ ବିଭିନ୍ନ ପ୍ରକାର ଫୁଲ ଲାଗିଥିବାରୁ ପକ୍ଷୀମାନେ ଆ ଆକୃଷ୍ଟ ହେଇକି ଆସୁଛନ୍ତି ଏବଂ ଆମେ ପ୍ରତିଦିନ ପାଣି ସେମାନଙ୍କ ପାଇଁ ଗୋଟେ ପାତ୍ର ରଖାଯାଉଛି ଯେଉଁଥିରେ କି ଗୋଟେ ପାତ୍ରରେ ଜଳ ଏବଂ ଗୋଟେ ପାତ୍ରରେ କିଛି ଶସ୍ୟ ଦିଆଯାଉଛି ଯଦ୍ୱାରା ସେମାନେ ପ୍ରତିଦିନ ସେହି ସମୟରେ ହିଁ ସବୁବେଳେ ଆସିଥାନ୍ତି ଏବଂ ଆମ ଘରର ପଛ ପଟେ ଥିବା ବଗିଚା ସେମାନଙ୍କୁ ବେଶୀ ଆକୃଷ୍ଟ କରେ ଆସିବା ପାଇଁ